ହ୍ୟାଲୋ ହଁ ସାର୍ ନମସ୍କାର ହଁ ଆପଣ ଯେଉଁ ଟିଚିଙ୍ଗଟା ଦେଉଛନ୍ତି ୟୋଗାସନର ତା'ର ବେନିଫିଟ୍ କ'ଣ ରହିବ

ହଁ

ହଉ ସାର୍ ଠିକ୍ ଅଛି ଠିକ୍ ଅଛି